ହଁ ଆଜ୍ଞା ପେଟ୍ରୋଲର ବୃଦ୍ଧି ପାଇଁ ବାଇକ୍ ଚଲେଇବା ଉପରେ ମୋତେ ବହୁତ ପ୍ରଭାବ ପଡ଼ୁଛି କାହିଁକି ମୁଁ ଗୋଟିଏ ଗରିବ ପିଲା ମୋର ଗୋଟିଏ ଛୋଟ ସେକେଣ୍ଡ ହାଣ୍ଡ ଗାଡ଼ିଟିଏ ଅଛି ସେଥିରେ ଗଲାବେଳେ ପେଟ୍ରୋଲର ବହୁତ

ଖର୍ଚ୍ଚ ହେଉଛି ପେଟ୍ରୋଲ କାହିଁକି ନା ପୁରୁଣା ଗାଡ଼ି ହୋଇଥିବାରୁ ପେଟ୍ରୋଲ ଅଧିକ ଲାଗୁଛି ସେଥିପାଇଁ ସେ ବାଇକରେ ମୁଁ ଯା ଆସ କରିବା କମ୍ କରଛି କାହିଁକି ନା ପେଟ୍ରୋଲ୍ର ଟଙ୍କା ଅଧିକ ହୋଇଥିବାରୁ ବାଇକ୍ ଚଲାଇବାରେ ମୋତେ ବହୁତ ପ୍ରଭାବ ପଡ଼ୁଛିି ମୁଁ ମୋ ପରିବାରକୁ ସେଥିରେ ସେ ବାଇକରେ କିଛି ଛୋଟ ବିଜିନେସ୍ଟିଏ କରି ମୋ ପରିବାରକୁ ଚଲାଏ ସେହି ବାଇକ୍ ପୁରୁଣା ହୋଇଯାଇଥିବାରୁ ବହୁତ ପେଟ୍ରୋଲ ଖର୍ଚ୍ଚ ହେଉଛି ଭଲ ଭାବରେ ମୋ ପରିବାରକୁ ପୋଷି ପାରୁନାହିଁ ଯେଉଁ ବିଜିନେସ୍ କରୁଛି ସେଇ ବିଜନେସ୍ରେ ଯେତେ ଟଙ୍କା ଆସୁଛି ସବୁ ପେଟ୍ରୋଲରେ ଖର୍ଚ୍ଚ ହୋଇଯାଉଛି ସେଥିପାଇଁ ମୋତେ ବହୁତ ପ୍ରଭାବ ପଡ଼ୁଛି ଆଉ ଇନ୍ଧନର ବ୍ୟବହାରରେ ମଧ୍ୟ କ୍ଷତିକାରକ କାହିଁକି ଧୂଆଁ ବହୁତ ହେଉଛି ବାୟୁ ପ୍ରଦୂଷଣ ହେତୁ ବିଭିନ୍ନ ରୋଗ ମଧ୍ୟ ହେଉଛି ରୋଗରେ ବିଭିନ୍ନ